ଆଗରୁ ରାଜାମାନେ ଶାସନ କରୁଥିଲେ ଆଗରୁ ରାଜାମାନେ ପ୍ରଜାମାନଙ୍କୁ ବହୁତ ଶାସନ କରୁଥିଲେ ଆଉ ଯଉ ଚାଷ କରୁଥିଲେ ଏମାନଙ୍କୁ ଅଳ୍ପ ଦେଇ ସେମାନେ ବହୁତ ନେଉଥିଲେ ଆଉ ବହୁତ ନିର୍ଯ୍ୟାତନା ଦେଉଥିଲେ ଆଉ ବହୁତ କଷ୍ଟରେ ଏମାନଙ୍କୁ ଦଣ୍ଡ ଦଣ୍ଡ ବି ଦେଉଥିଲେ ଆଉ